ଆମେ ଗଛ ଲଗେଇବା ପାଇଁ ଦୋରସା ମାଟି ବ୍ୟବହାର କରୁ ଦୋରସା ମାଟିରେ ଗଛ ଭଲ ହୁଏ ଦୋରସା ମାଟିଟା ଉର୍ବର ଗଛ ପାଇଁ ସାର ଏଇ ୟୁରିଆ ସାର କି ଗ୍ରୋମର୍ ସାର ଏହି ସବୁ ଗ୍ରୋମର୍ ସାର ଦେଲେ ଗଛଟା ହୁଷ୍ଟପୁଷ୍ଟ ହୁଏ ଆଉ ଗଛଟା ଭଲ ବଢ଼େ ଆଉ ୟୁରିଆ ସାରରେ କଣ କି ଗଛଟା ଅଧିକା ଡେଙ୍ଗା ହୋଇଯାଏ ଯାହା ଫଳରେ ଭଲ ସେ ଫୁଲ ଫଳ ଏତେ ହୁଏନି ବଢ଼ିବା ପାଇଁ ହେଲେ ଆମେ ୟୁରିଆ ସାର ଦେବା ଯେଉଁ ଗଛ ମାନେ ଗ୍ରୋମର୍ ସାର ଦେଲେ ଗଛଟା ଭଲ ଫୁଲ ଫଳ ହୁଏ ଭଲ ହୁଷ୍ଟପୁଷ୍ଟ ହୁଏ ଦୋରସା ମାଟିରେ ତ ଗଛ ଏମତି ନର୍ମାଲ୍ ଭଲ ହୁଏ ଅଳ୍ପ ସାର ବ୍ୟବହାର କରୁ ଆଉ ଅଧିକା ସାର ବ୍ୟବହାର କଲେ ଗଛର ମାନେ ଇଏ ପ୍ରଭାବ ପଡ଼ିବ ଖରାପ ଗଛ ଶୀଘ୍ର ଇଏ ହୋିଇଯିବ ନଷ୍ଟ ହେଇଯିବ ଆମେ ଗୋଟେ ପନିପରିବାରେ ଯଦି ଅଧିକ ସାର ବ୍ୟବହାର କରିବା ପନିପରିବା ଗଛରେ ସେ ଜିନିଷଟା ଆମେ ଖାଇବା ଦେହ ପ୍ରତି କ୍ଷତିକାରକ ତେଣୁ କମ୍ ସାର ଦୋରସା ମାଟିରେ ଲଗେଇଲେ କମ୍ ସାର ଦ୍ୱାରା ହେଇଯାଏ ମୁଁ କମ୍ ସାର ଦେଉ ଆମେ ବେଶୀ ସାର ଦେଉନା ଆମେ ଖତ ଦୋରସା ମାଟି ଏମତି ଦେଇ ଗଛ ଲଗେୟା ଲଗାଉ ସାର କମ୍ ବ୍ୟବହାର କରୁ